ହଁ ମୁଁ ଆଗ କାଳର ଷ୍ଟାମ୍ପ ପଇସା ମୁଦ୍ରା ସବୁ ସଜେଇକି ରଖିଛି କିନ୍ତୁ ଲୋକମାନେ ମାଗିଲେ ବି ଦିଏନି କି ତାକୁ ବି ଖର୍ଚ୍ଚ ବାର୍ଚ୍ଚ କରେନି ମାଗନ୍ତି ଲୋକ ଦିଅ ସିଏ ଚଳିବ ପଇସା ହେବ ଅଧିକ ପଇସା ହେବ କିନ୍ତୁ ଯେନୁ ହନୁମାନ ପଇସା ଯେଉଁ ମୁଦ୍ରା ଯେଉଁ ଏକ ଏକ ନୁଆ ଦୁଇ ନୁଆ ଏଇଗୁଡ଼ାକ ସବୁ ଅଛି ଆମ ଘରେ ଅଛି ମୁଁ ଦେଖେ ମୋତେ ବହୁତ ଭଲ ଲାଗେ ପୁରୁଣା ଆଗ କାଳିଆ ସେଗୁଡ଼ାକ ବି ଭଲ ଧାତୁରେ ତିଆରି ହୋଇଛି ସେତେବେଳ ଯୁଗରେ ତାକୁ ରଖିଛି ତାକୁ ରଖିଛି ଯିଏ ବି ମାଗିଲେ ଦିଏନି ତାକୁ ମୋର ଯେତେବେଳେ ମନ ହୁଏ ପିଲାମାନଙ୍କୁ ଦେଖାଇ ପା ଦେଖରେ ପିଲେ ସେତେଵେଳ ଯୁଗରେ ଏହି ପଇସା ଚଳୁଥିଲା ଏହି ପଇସା ହେଉଥିଲା ତିଆରି ମାନେ ଖର୍ଚ୍ଚ କରୁଥିଲେ ବୁଢ଼ା ବୁଢ଼ୀମାନେ ଏଇଠି ଦେଖେ ଏମିତି ସବୁ ପିଲାମାନେ ଦେଖୁଛନ୍ତି ତାକୁ ଯିଏ ବି ମାଗିଲେ ମୁଁ ଦିଏନି